ଓଡ଼ିଶାରେ ବ୍ୟବସାୟ କ୍ଷେତ୍ରରେ ସ୍ଥାନୀୟ କର୍ମଚାରୀ ଏବଂ ପ୍ରତିଭାର ବିକାଶକୁ ବହୁତ ଭାବରେ ସମର୍ଥନ କରାଯାଏ ଆଉ ବହୁତ କ୍ଷେତ୍ରରେ ସମର୍ଥନ କରାଯାଇଛି ମଧ୍ୟ କିନ୍ତୁ କଣ ହେଉଛି ନା ବହୁତ ଗୁଡ଼ିଏ ଜନସଂଖ୍ୟା ବହୁତଟେ ପ୍ରତିଭା ମଧ୍ୟରୁ କିଛି ପ୍ରତିଭା ଆଗକୁ ଯାଇ ପାରୁଛି ଏବଂ କିଛି ପ୍ରତିଭା ଲୁଚି ଯାଉଛି ଏବଂ ଏହି ଲୁଚି ଯିବାର କାରଣ ହଉଛି ପାଣ୍ଠି ପାଣ୍ଠିର ଅଭାବ ଯୋଗୁଁ ପ୍ରତିଭା ଗୁଡ଼ା ପ୍ରାୟତଃ ଲୁଚି ରହିଯାଉଛି ଆଉ ବିଶ୍ୱ ବିଶ୍ୱବିଦ୍ୟାଳୟ ମାନେ ଯେପରି ପାଣ୍ଠି ଦେଉଛନ୍ତି ଯେପରି ଆଇଆଇଏମ୍ ଜିଆଇଏମ୍ବି ଏହି ଏନଜିଓ ମାନେ ପାଣ୍ଠି ଦେଉଛନ୍ତି କିନ୍ତୁ ତାହା ସମୁଦ୍ରକୁ ସଂକ୍ଷେ ହେଲା ଭଳିଆ ହଉଛି କିଛି ସହଯୋଗ ମିଳୁଛି ଏବଂ କିଛିକୁ ସହଯୋଗ ମିଳିପାରୁନାହିଁ